ହ୍ୟାଲୋ ଡ୍ରାଇଭର ଭାଇ ହଉ ଗାଡ଼ି ଫାଙ୍କା ଅଛି କି ଏଇ କାଲି ପାଇଁ ଆମେ ନା ଏଇ କୁସୁମା ଯାଜପୁର ଟାଉନରେ ଯେଉଁ କୁସୁମା ପାର୍କ ଅଛି ଆଉ ମାଁ ବିରଜା ସେପଟେ ଦେଇକି ଟିକେ ଛତିଆ ଦେଇକି ଆସିଥାନ୍ତେ ଆଉ କେତେ ପଇସା କମ୍ ନବ କହୁଛ ଭଡ଼ା ଏ ନା ମ ଏତେ ପଇସା କ'ଣ ନବ ଗୋଟେ କମ୍ ପଇସା ନ ଆଉ ସମସ୍ତେ କମ୍ ନଉଛନ୍ତି ତମେ ଏତେ ପଇସା ନବ ଏତିକିରେ ହବ ନା କେତେ କହୁଛ ତିନି ହଜାର ହେ ନା ମ କଟକ ବଡ଼ ହେଇଯାଉଛି ତିନି ହଜାର ହଉ ଦେ ଛାଡ଼ ତମ କଥା ମୋ କଥା ବାଇଶିଶହ ଟଙ୍କା ଦେବି ହଉ କାଲି ଆସିବ ଆଉ ସମୟ ହଉଛି ଏ କି ଆଠଟା ବେଳକୁ ଆସିବ ଆଉ ଠିକ୍ ସମୟରେ ଆସିକି ପହଞ୍ଚିବ ଫ୍ୟାମିଲି ଯିବେ ନା ଖରା ଫରା ହଉଛି ଆଜି ଦେଖୁଛନା ଆଜି କେତେ ଖରା ହେଇଛି ହଁ ବୁଲାବୁଲି କରିକି ଛୁଆ ପିଲା ଯିବେ ଠିକ ସମୟରେ ଆସିଲେ ଯିବା ଆଠଟା ବେଳକୁ ଆସିବା ବୁଲି ବୁଲାକି ପଳେଇ ଆସିବା ଆଉ ହଉ ତାହାଲେ

ଆମ ଘର ଇ ବାରିଗାଁ ବାରିଗାଁକୁ ଆସିବ ତମେ ଯେଉଁ ପେଟ୍ରୋଲ ପମ୍ପରେ ଥାଇ ମତେ କଲ୍ କରିବ ମୁଁ ଯାଇକି ତମକୁ ରିସିଭ କରି ଧରିକି ପଳେଇ ଆସିବି ଆଉ ରାସ୍ତା ପାଇବନି ନ ଭି ଭିତରକୁ ହଉ ତାହେଲେ ହଉ ଏଇଟା ମୋ ନମ୍ବର ଯେଉଁ ନମ୍ବରଟାରେ କଥା ହଉଛି ତମ ସହିତ ହେଲା କାଲି ପେଟ୍ରୋଲ ପମ୍ପ ପାଖରେ ଆସିଲେ ପହଞ୍ଚିଲେ ମତେ ଫୋନ କରିବ ମୁଁ ତମକୁ ଧରି ପଳେଇ ଆସିବି ଲେଟ୍ କରିବନି ଶୀଘ୍ର ଆସିବ ହେଲା ରହିଲି ହଉ